ହଁ ଆଉ ସାର ଦାମ୍ କ'ଣ କେମିତି ଅଛି ଚାଷରେ କ'ଣ କ'ଣ ସାର ଦିଆଯିବ ଧାନ ଚାଷ ପାଇଁ

ଅଃ ହ ହ ପଟାସ ତା ସହିତ ଆଉ କ'ଣ କ'ଣ ରେଟ୍ ଅଛି ପଟାସ ଆଉ ଇଏ ୟୁରିଆ ୟୁରିଆ କେତେ ଲାଖେ ଅଛି ପକେଟ ପଚାଶ କେଜି କି ଉଁ ହୁଁ ହ ହେଲେ ଜମି କାଇଁ ଆଉ ଆଉ କ'ଣ ଇଏ ଯୋଉ ଡି ଏ ପି ଅଃ ସେଟା କେମିତି ରେଟ୍ ଅଛି ପଚାଶ କେଜି କି ଅଃ ଓଃ ଜମିରେ ବର୍ତ୍ତମାନ କାଦୁଆ ହେଲେ କ'ଣ କ'ଣ ପିଡ଼ିଆ ପ୍ରୟୋଗ କରିବାକୁ ପଡ଼ିବ ଅଃ ହ ହ ତାହାଲେ ଏଗୁଡ଼ାକ ପକେଇଲେ ଇଫୋକୋ ପଟାସ ଏ ଯୋଉ ୟୁରିଆ ମିଶେଇକି ପକେଇଲେ ଭଲ ଅମଳ ହେବ ନାଇଁ କି ଫଳ ବି ହେବ ଆଚ୍ଛା ଫଳ ସମୟରେ ଫଳ ଭଲ ରହିବା ପାଇଁ କ'ଣ କ'ଣ ସେ ସବୁ ରାସାୟନିକ ଯୋଉ ରାସାୟନିକ ଯୋଉ ଆସୁଛି ସେଇଟା ଗୋଟେ କ'ଣ ସିଞ୍ଚନ ନା କ'ଣ ଜମିରେ ପକେଇବାକୁ ପଡ଼ିବ ନାଇଁ କି ତାହାଲେ ଧାନ ଅମଳ ଅଧିକ ହୋଇପାରିବ ନାଇଁ ଅଃ ହଉ ଅଃ ଆଉ ଧାନ ଅମଳ ପୂର୍ବରୁ ମଝିରେ କିଛି ବି ସାର ଦେବାକୁ ପଡ଼ିବ ନାଇଁ କି କ'ଣ କ'ଣ ପଟାସ ହେଲେ ମଧ୍ୟ ଦେବାକୁ ପଡ଼ିବ ଉଁ ହୁଁ ହୁଁ ଅଃ ହଁ ହଁ ହଉ ରେଟ୍ ତାହାଲେ ରେଟ୍ ପତ୍ର ଟିକେ ଦରଦାମ୍ ଅଧିକ ହୋଇଯାଇଛି ବୋଧେ ନାଇଁ କି ଉଁ ହୁଁ ହୁଁ ହ ହଉ ଠିକ୍ ଅଛି ହଉ ରଖୁଛି ତାହାଲେ